କଲେଜରେ ମୁଁ ପଢ଼ୁଥିଲି ମୁଁ କଲେଜରେ ମୁଁ ପଢ଼ୁଥିଲି ଭଲ ଭାବରେ ଆଉ ମୁଁ ବର୍ତ୍ତମାନ ମୋର ଭାଇ ମୋର ଭାଇ ବି ମୁଁ କଲେଜରେ ପଢ଼ୁଛି ମହା ମହାବିଦ୍ୟାଳୟ ବା କଲେଜ ମହାନ କଲେଜର ଶିକ୍ଷକ ଯେଉଁ ବା ଟିଚରମାନେ ଅଛନ୍ତି ବା ଲେଚ ଲେକ୍ଚରମାନେ ଅଛନ୍ତି ସେମାନେ ବହୁତ ଭଲ ଭାବରେ ଶିକ୍ଷା ଅର୍ଜନ କରନ୍ତି ଓ ଶିକ୍ଷା ଦେଇଥାନ୍ତି ବହୁତ ଭଲ ଲାଗେ କଲେଜରେ ପଢ଼ିବାକୁ